ଆମର୍ ଓଡ଼ିଆ ଭାଷାଟା ହଉଛି ଆମର୍ ମାତୃଭାଷା ହେ ତାମାନେ ଆରୁ ଆମର୍ ଓଡ଼ିଆ ଭାଷା ଆର୍ ବଙ୍ଗାଲି ଆର୍ ହିନ୍ଦୀ ଭାଷା ତା ଆମର୍ ସାଙ୍ଗେ ଟିକେ ମାନେ ଡ଼େଲି ଲେଖାଁ ତାମାନେ ଆର୍ ଆମର୍ ଭାଷାଟା ହଉଛି ଆମର୍ ଭାଷା ବାହାରିଆ ଲୋକ୍ ଆସିଲେ ବି ଆମର୍ ଭାଷା ଟିକେ କହି ନାଇପାରନ୍ ଆର୍ ଆମର୍ ଭାଷା ଟା ଆମର୍ ଭାଷା ଆମକୁ ବହୁତ୍ ବଢ଼ିଆ ଲାଗ୍ସି ତାହାନେ ଆମର୍ ଭାଷା କହିବାର୍ ଲାଗି ଆର୍ ବଙ୍ଗାଲି ଭାଷା ହିନ୍ଦୀ ହିନ୍ଦୀ ଭାଷା ଆମ୍ କୁ ଟିକେ ଆମର୍ ସାଙ୍ଗେ ଟିକେ ହିନ୍ଦୀ ଭାଷାର ଇ ବଙ୍ଗାଲି ଭାଷା ଟିକେ ଟେଲି ଖାଇଛି ଆମ ସାଙ୍ଗେ ଟିକେ ଟିକେ ମିଶଛି ତାମାନେ ଆମେ ବୁଝିପାରୁଛୁ ସେଇଟା ତାମାନେ ହିନ୍ଦୀ ପୁରା ବୁଝିପାରୁଛୁଁ ବଙ୍ଗାଲି ବି ଟିକେ ଆମର୍ ମାନେ ବୁଝି ହେସି ତାମାନେ କିନ୍ତୁ ଆମର୍ ଓଡ଼ିଆ ଭାଷାଟା ଆମ୍ କୁ ଯେନ୍ତା ଲାଗ୍ସି କିନି ଆମ୍ କୁ ବହୁତ୍ ବଢ଼ିଆ ଲାଗ୍ସି ଓଡ଼ିଆ ଭାଷାଟା ଆଉ ବଙ୍ଗାଲି ଭାଷାଟା ଟିକେ ହେତ୍କି ଭଲ୍ ନାଇଁ ଲାଗେ ହିନ୍ଦୀ ଭାଷାଟା ଆମର୍ ଭଲ୍ ଲାଗ୍ସି ତାମାନେ ବଙ୍ଗାଲି ଭାଷାଟା ଟିକେ ବୁଝି ନାଇପାରୁଁ ଟିକେ ବୁଝିନ ହଏ ବୁଝି ହେବା ଯେ ଏନ୍ତା ଟିକେ କମ୍ ବୁଝି ପାରୁସୁଁ ଆମେ ହିନ୍ଦୀ ଭାଷାଟା ପୁରା ବୁଝି ପାରସୁଁ କିନ୍ତୁ ଆମର୍ ଓଡ଼ିଆ ଭାଷାଟା ହଉଛି ଆମର୍ ଲେଖେଁ ପୁରା ବହୁତ୍ ବଢ଼ିଆ ଓଡ଼ିଆ ଭାଷାଟା ଆମ୍ କୁ ବହୁତ୍ ଭଲ୍ ଲାଗ୍ସି ତାମାନେ ଆମ୍ କୁ ଆମର୍ ଯେ ଓଡ଼ିଆ ଭାଷାଟା ଆମର୍ ବାପ୍ ଅଜାନୁ ସମସ୍ତେ କହିଯାଇଛୁଁ ଓଡ଼ିଆ ଓଡ଼ିଆ ହିସାବେ ଆମକୁ ତ ଓଡ଼ିଆ ହିସାବେ ଭଲ୍ ଲାଗ୍ବା ନା ଆମ୍ କୁ ସେଥିର୍ ଆମ୍ କୁ ଓଡ଼ିଆ ଭାଷାଟା ଭଲ୍ ଲାଗ୍ସି ତାମାନେ ଆରୁ ଯେତ୍କି ବି ଭାଷା ଅଛି ଆମର୍ ଓଡ଼ିଆ ଭାଷା ତଲେ ହେଁ ତାହାନେ ଆମର୍ ଓଡ଼ିଆ ଭାଷା ଏକକି ଆମେ ବାକି ଭାଷା କହିପାର୍ମୁଁ ହିନ୍ଦୀ ଭାଷା ବି କହିପାର୍ମୁଁ ବଙ୍ଗାଲି ଭାଷା କହିପାର୍ମୁଁ କିନ୍ତୁ ଆମର୍ ଓଡ଼ିଆ ଭାଷା କେହି କହି ନାଇପାରନ୍ ତାହେନେ ବହୁତ୍ ତାକୁ ଚେଷ୍ଟା କଲେ ଯେ ସେ ଓଡ଼ିଆ ଭାଷା କହିପାର୍ବେ ସେମାନେ ଆମ ଓଡ଼ିଆ ଭାଷାଟା ତାମାନେ ଆମ୍ କୁ ବହୁତ୍ ବଢ଼ିଆ ଲାଗ୍ସି ତାମାନେ ସେମାନେ ଆସିକିରି ଓଡ଼ିଆ ଭାଷାକେ ତାମାନେ ପସନ୍ଦ୍ ନାଇଁକରନ୍ କିନ୍ତୁ ଆମେ ବି ତାଙ୍କର୍ ଭାଷାକେ ପସନ୍ଦ୍ ନାଇଁକରୁ ଯେତ୍କି ଜେନ୍ ବଙ୍ଗାଲି ବାଲେ ଆସବେ ଆମର୍ ଇଏ ଆର୍ ଅନ୍ୟ ଦେଶ୍ ର ଲୋକ୍ ଆସିଲେ ଆମର୍ ଭାଷାକେ ସେମାନେ ଶିଖି ନାଇଁପାରନ୍ ୟାହାଦେ ଆମର୍ ଭାଷାକେ ଆସିକିରି ତାମାନେ ଆସିକିରି ଶିଖୁଛନ୍ ସେମାନେ ଆମର୍ ଭାଷାକେ ୟାହାଦେ ସେମାନେ ମାନେ ପସନ୍ଦ୍ କରୁଛନ୍ ବଢ଼ିଆଁ ଭାଷା ବୋଲିକରି